ମୋର ପ୍ରିୟ ଓଡ଼ିଆ ପ୍ରବାଦ କିମ୍ବା ରୂଢ଼ି ଅଛି ମୋର ରୂଢ଼ି ହଉଛି ତିନି ତୁଣ୍ଡରେ ଛେଲି କୁକୁର ମିଛ କଥା ଅନେକଙ୍କ ଦ୍ୱାରା ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପରି ପ୍ରତିତ ହୁଏ ଗୋଟିଏ ମିଛ କଥାକୁ ଅନେକ ଲୋକ ତାଙ୍କ ତାଙ୍କ ମଧ୍ୟରେ କଥାବାର୍ତ୍ତା ହେଇ ପ୍ରକାଶିତ କରିଲେ ସେହି କଥା ଲୋକଙ୍କ ମୁଖରେ ସତ୍ୟ ପରି ଲାଗେ ସେୟା ସେଇ କଥାଟା ଯେତେ ମିଥ୍ୟା ବି ହେଇଥାଉନା କାହିଁକି ଅନେକ ଲୋକଙ୍କ ଅନେକ ଲୋକ ବାରମ୍ବାର ସେହି କଥାକୁ ତାଙ୍କ ଭିତରେ ଚର୍ଚ୍ଚା କଲେ ବା ସେହି କଥାକୁ ବାରମ୍ବାର ପ୍ରକାଶିତ କଲେ ସେହି କଥା ଲୋକଙ୍କ ପାଖରେ ବା ଲୋକ ମୁହଁରେ ସତ ପରି ଲାଗେ ସେଇ କଥାଟିକୁ ଆମ ଭାଷାରେ ତିନି ତୁଣ୍ଡରେ ଛେଲି କୁକୁର ବୋଲି କୁହାଯାଏ